ବଗିଚାକୁ କାମ କରିବା ପାଇଁ ଆମେ ବିଭିନ୍ନପ୍ରକାର ଉପକରଣ ବ୍ୟବହାର କରିଥାଉ ସେଥିମଧ୍ୟରୁ ବାଡ଼ ଦେବା ପାଇଁ ଲୁହା ଓ ଜାଲି ବ୍ୟବହାର କରିଥାଉ ପଶୁପକ୍ଷୀ ଫସଲକୁ ନ ଖାଇବା ପାଇଁ ଆମେ ତାହାକୁ ବ୍ୟବହାର କରିଥାଉ ମାଟିକୁ ଚାଷ ପାଇଁ ଉପଯୁକ୍ତ କରିବା ପାଇଁ ଆମେ କୋଦାଳ କୋଡ଼ି ଏ ବ୍ୟବହାର କରିଥାଉ ଏବଂ ମାଟିକୁ ଜଳ ନିଷ୍କାଷନ କରିବା ପାଇଁ ଆମେ ପାଇପ୍ର ବ୍ୟବହାର କରିଥାଉ